ଦଶ ଏବଂ ଏକ ଲକ୍ଷ ମଧ୍ୟରେ ଥିବା ପାଞ୍ଚଟି ସଂଖ୍ୟା ହେଲା ଅଠର ଶହ ପଚିଶ ଦୁଇ ହଜାର ଅଠେଇି ଶହ ପନ୍ଦରଶହ ପଚାଶ ପନ୍ଦର ଶହ ପଚାଶ ହଜାର